ନମସ୍କାର

କେତେଦିନ ହେଲା ଜ୍ୱର ଆସୁଛି ମେଡ଼ିସିନ୍ ଖାଇଥିଲେ କେଉଁଠି ହେଉ ଠିକ୍ ଅଛି ଆପଣ ବସନ୍ତୁ ଆପଣଙ୍କ ନାମଟା ବୟସ ଆପଣଙ୍କ ଗାଁଟା ଆପଣଙ୍କ ନା ଗାଁଟା ଆପଣଙ୍କୁ କେତେ ଦିନ ହେଲା ଜ୍ୱର ଆସୁଛି

ରାତିରେ ଜ୍ୱର ହେଉଛି ରାତିରେ ଜ୍ୱର ହେଉଛି ମ୍ୟାଲେରିଆ ତ ହୋଇଥିବ ଆପଣଙ୍କୁ ବ୍ଲଡ଼୍ ଟେଷ୍ଟ କରିବା ପାଇଁ ପଡ଼ିବ ଆଚ୍ଛା ଆପଣ ମେଡ଼ିସିନ୍ ଖାଇଥିଲେ ଆଗରୁ ଘରେ ମଶାରୀ ଟାଙ୍ଗି ଶୋଉଛନ୍ତି ନା ମେଡ଼ିସିନ୍ ଆଣିଛନ୍ତି ଆପଣ ଯେଉଁ ମେଡ଼ିସିନ୍ ଖାଇଥିଲେ ସେଇ ମେଡ଼ିସିନ୍ ଆଣିଛନ୍ତି ହେଉ ଦେଖାନ୍ତୁନି ଆପଣଙ୍କ ସାଙ୍ଗରେ କେଉଁ ଲୋକ ଆସିଛନ୍ତି କିଏ ଆସିଛନ୍ତି ହେଉ ଠିକ୍ ଅଛି ଆପଣ ଏଠି ହସ୍ପିଟାଲ୍ରେ ସବୁ କିଛି ସୁବିଧା ଅଛି ଆପଣ ବ୍ଲଡ଼୍ ଟେଷ୍ଟ୍ କରିପାରିବେ ବେଡ଼ର ସୁବିଧା ଅଛି ଆଡ଼ମିସନ୍ ହୋଇପାରିବେ ଆଉ ମାଗଣାରେ ବ୍ଲଡ଼୍ ଟେଷ୍ଟ୍ ହୋଇପାରୁଛି ଆଉ ମେଡ଼ିସିନ୍ ବି ମାଗଣାରେ ମିଳୁଛି କାହିଁକିନା ଆପଣ ଆଡ଼ମିସନ୍ ହୋଇପାରିବେ ଆପଣ କାଲି ଆସନ୍ତୁ ଆଜି ତ ବ୍ଲଡ଼୍ ଟେଷ୍ଟ୍ ହୋଇ ପାରିବନି କାଲି ସକାଳେ ଆପଣ ଆସନ୍ତୁ ଜଣେ ଲୋକ ସାଙ୍ଗରେ ନେଇକି ଆସିଥିବେ ଆଉ ବ୍ଲଡ଼୍ ଟେଷ୍ଟ୍ କରିବେ ବ୍ଲଡ଼୍ ଟେଷ୍ଟ୍ କଲା ପରେ ଯେ ଜଣା ପଡ଼ିବ କ'ଣ ହୋଇଛି ଆଉ ଯଦି ମ୍ୟାଲେରିଆ ହୋଇଥିବ ତାହେଲେ ମ୍ୟାଲେରିଆ ମେଡ଼ିସିନ୍ ଦିଆ ହେବ ହଁ ସୁବିଧା ଅଛି ବ୍ଲଡ଼୍ ଟେଷ୍ଟ୍ କରିବା ପାଇଁ ମାଗଣାରେ ବ୍ଲଡ଼୍ ଟେଷ୍ଟ ହୋଇପାରୁଛି ଆଉ ଟେଷ୍ଟ କରିବେ ଆପଣ ଜଣା ପଡ଼ିବ ରୋଗ କ'ଣ ହୋଇଛି ହଁ ଆପଣ ଭୋକରେ ରହିବେ କାଲି ସକାଳେ ଆପଣ ଆସନ୍ତୁ ଦଶଟା ବେଳକୁ ନହେଲେ ଆଜି ଆଡ଼ମିସନ୍ ହୋଇଯାଆନ୍ତୁ କାଲି ବ୍ଲଡ଼୍ଟା ଟେଷ୍ଟ କରିବେ ସକାଳୁ ହଁ ବେଡ଼୍ ସୁବିଧା ଅଛି ବେଡ଼୍ ସୁବିଧା ଅଛି ମେଡ଼ିସିନ୍ ବି ମାଗଣାରେ ଦିଆହୋଉଛି ସବୁ କିଛି ସୁବିଧା ଅଛି ହଁ ସୁବିଧା ଅଛି ଅକ୍ସିଜେନ୍ ସୁବିଧା ଅଛି ଆଇ ସି ୟୁ ଅଛି ଆଉ ଓ ଟି ଅଛି ସବୁ କିଛି ସୁବିଧା ଅଛି ଆପଣ ନିର୍ଭୟରେ ଆପଣ ରହିପାରିବେ ଆଡ଼ମିସନ୍ ହୋଇକି ଆମ ରହିପାରିବେ ଟ୍ରିଟମେଣ୍ଟ ବି ଭଲ ଭଲ ଟ୍ରିଟମେଣ୍ଟ ଦିଆହେଉଛି ଆପଣ ଆଡ଼ମିସନ୍ ହୋଇକି ଆପଣ ରହିପାରିବେ ହଁ ଆଡ଼ମିସନ୍ କରିଦେବା ଆଉ ଆପଣ ଗୋଟେ କାର୍ଡ଼ ନେଇକରି ଆସନ୍ତୁ ଆଡ଼ମିସନ୍ କରିଦେଉଛି ଆପଣଙ୍କୁ ହେଲା ଆପଣ ରହିଯାନ୍ତୁ ଆଜି ଆଉ କାଲି ସକାଳେ ବ୍ଲଡ଼୍ଟା ଟେଷ୍ଟ କରିଦେବେ